ଆମ ଅଞ୍ଚଳ ଏକ ମୌସୁମୀ ଜନିତ ଅଞ୍ଚଳ ଯେହେତୁ ମୌସୁମୀ ଆସିଲେ ବର୍ଷା ହୁଏ ସେଥିରୁ ଅ ଅ ମ ବିଭିନ୍ନ ରକମର ଚାଷ କରାଯାଏ ଯେହେତୁ ଆମ ଅଞ୍ଚଳରେ କେନାଲ ନଥିବାରୁ ଆମେ ମୌସୁମୀକୁ ନିର୍ଭର କରିଥାଉ ମ ଗରମ ଦିନରେ ଅଧିକ ବର୍ଷା ଅଧିକ ପାଣି ଦରକାର ହୁଏ ବିଭିନ୍ନ ରକମ ଚାଷରେ ଗରମ ଦିନରେ ଅଧିକ ପାଣି ଦରକାର ହୁଏ ବର୍ଷା ଦିନରେ ଆଃ ଅଧିକ ପାଣି ଦରକାର ହୋଇନଥାଏ ଅଧି ଯେହେତୁ ବର୍ଷା ଦିନରେ ଅଧିକ ପାଣି ହୋଇଥାଏ ବର୍ଷା ହୋଇଥାଏ ଆମେ ସେ ପାଣିକୁ ଡ୍ରେନେଜ ମାଧ୍ୟମରେ କି ନିଷ୍କାସିତ କେମିତି କରିବା ତା ମାଧ୍ୟମରେ ବି ତାକୁ ତା ବ୍ୟବସ୍ଥା ବି ମଧ୍ୟ ଆମେ କରିଥାଉ ଏବଂ ଥଣ୍ଡା ଦିନରେ ବିଭିନ୍ନ ରକମର ଫଳ ପନିପରିବାଠାରୁ ନେଇକି ବିଭିନ୍ନ ରକମର ପରିବା ବିଭିନ୍ନ ରକମର ଚାଷ ହୋଇଥାଏ ବା ଥଣ୍ଡା ଦିନରେ ଅଧିକରୁ ଅଧିକ ମାତ୍ରାରେ ଆମେ ଚାଷକୁ ପ୍ରାଧାନ୍ୟ ଦେଇଥାଉ ଥଣ୍ଡା ଦିନରେ ଅଧିକ ଫଳ ପନିପରିବା ଅଧିକ ମାତ୍ରରେ ଆମେ ଏଁଁ କରିଥାଉ